ସହରମାନଙ୍କରେ ଯେମତି ଶିକ୍ଷା ସ୍ୱାସ୍ଥ୍ୟ ବିଜୁଳି ଓ ପାନୀୟଜଳର ସୁବିଧା ଅଛି ତାହା ଆମ ନିକଟରେ ନାହିଁ କିମ୍ବା ଆମ ଗ୍ରାମାଞ୍ଚଳରେ ନାହିଁ ସେଥିପାଇଁ ଆମେ ସରକାରଙ୍କଠାରୁ ଆଶା କରନ୍ତି ସହରାଞ୍ଚଳ ପାଇଁ ଆମ ଗ୍ରାମାଞ୍ଚଳରେ ଯେମିତି ବିଜୁଳି ପାନୀୟଜଳ ସ୍ୱାସ୍ଥ୍ୟ ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ ଆମେ ସରକାରଙ୍କ ଠାରୁ ଆଶାକରୁ କାରଣ ଆମର ପିଲାମାନେ ବହୁତ ଦୂର ଯାଇ ଉଚ୍ଚ ଶିକ୍ଷା ପାଇଁ ଶିକ୍ଷା କରିପାରିବେ ନାହିଁ କାରଣ ଆମ ପାଖରେ ସେତିକି ସମ୍ବଳ ନାହିଁ ଯେମିତି ଧନୀ ଲୋକମାନେ ତାହା କରିପାରିବେ ସେଥିପାଇଁ ସରକାର ଗ୍ରାମାଞ୍ଚଳରେ ଏସବୁ ସୁବିଧା ସୁଯୋଗ ଯୋଗାଇଦେଲେ ଆମେ ସରକାରଙ୍କର